ନମସ୍କାର ହଁ ଆମର ଖିଚିଙ୍ଗ ମନ୍ଦିର ଭଲ ଜାଗା ଅଛି ତା'ପରେ ଆମର ଶିମିଳିପାଳ ଅଭୟାରଣ୍ୟ ଅଛି ଦେବକୁଣ୍ଡ ଅଛି ଦେବକୁଣ୍ଡରେ ଯାଇକି ସେଇଠି ଦେଖିପାରିବେ ଝରଣା ମନ୍ଦିର ଏହିସବୁ ଅଛି ଆମର ମୟୂରଭଞ୍ଜରେ ଆଉ ନାଇଁ ଆମେ ଗୋଟେ ଅର୍ଗନାଇଜେସନ୍ ତରଫରୁ ଅଛୁ ଫ୍ରି କଷ୍ଟରେ ଆମେ ଟୁରିଷ୍ଟମାନଙ୍କୁ ନେଇକି ବୁଲାଉ ଆଉ ଦେଖାଉ ସେମାନଙ୍କୁ ଆମର ଏଇ ମୟୂରଭଞ୍ଜ ବିଷୟରେ ସେମାନେ କିଛି ଜାଣିବେ କିଛି ଶିଖିବେ ଆମେ ସେହି ପ୍ରଚେଷ୍ଟାରେ ଆମେ ଅଛୁ ସେଥିପାଇଁ ଆମର ସବୁ ଫ୍ରି କଷ୍ଟ ଆଜ୍ଞା

ଖିଚିଙ୍ଗ ମନ୍ଦିର ଆମର ଏଇଠୁ ବାରିପଦାରୁ ପ୍ରାୟ ଶହେ ଦେଢ଼ ଶହ କିଲୋମିଟର ହେବ ସେଇଠି ପ୍ରସିଦ୍ଧ ସେ ମନ୍ଦିର ଆଉ ସେ ମନ୍ଦିର ଏମିତି ଏକ ମନ୍ଦିର ଯାହା ଯାହାକି ସେଇଠି ସିମେଣ୍ଟ କି ଚୂନ କିଛି ଲାଗିନି ଖାଲି ପଥରରେ ହିଁ ସେଇଟା ହେଇଛି କଳା ମୁଗୁନି ପଥରରେ ହେଇଛି ସେଇଟା ଦେଖିବା ପାଇଁ ପାଇବେ ଆଉ ସେଠିକାର ପଥରର ବାସନକୁସନ କାରୁକାର୍ଯ୍ୟ ମୂର୍ତ୍ତି ସେଇଠି ବହୁତ ପ୍ରସିଦ୍ଧ ମାନେ କମ ରେଟରେ ବି ସେଇଠି ଜିନିଷ ଆଣିପାରିବେ ହଁ ଗାର୍ଡ଼େନ ଅଛି ଆଉ ସେଇଠି ଗୋଟେ ଅଛି ଯାହାକୁ କୁହନ୍ତି ସେଇଟା ଭୀମସର ସେଟାକୁ କୁହନ୍ତି ସମସ୍ତେ ମାନେ ଯିଏ ପୁଣ୍ୟ କରିଥାଏ ତାକୁ ସେଇଟା କାନ୍ଧରେ କାନ୍ଧେଇକି ସାତ ଫେରା ବୁଲି ଆସନ୍ତି ଆଉ କିଛି ମାନସିକ ରଖିକି ଯଦି ତାକୁ ସେଇଠି କାନ୍ଧରେ ରଖି ସାତ ଫେରା ବୁଲି ଆସନ୍ତି ତାର ମାନସିକ ପୂରଣ ହୁଏ ଏଇଟା ଆମର ଗୋଟେ ଅଛି ପ୍ରାଚୀନ ଲୋକ କଥା ଅଛି ଆଉ ସେଇଠି ଆହୁରି ଦେଖିବେ ଆମର ରାଜବାଟି ଗୋଟେ ଅଛି ବିରାଟ ରାଜାଙ୍କର ଆମର ଯେଉଁ ମୟୁରଭଞ୍ଜ ରାଜା ବିରାଟ ଗଡ଼ ଯାହାକୁ କୁହନ୍ତି ସେଇଟା ସେଇ ରାଜବାଟିଟା ଏବେ ବୁଲିକି ଦେଖିପାରିବେ ମାନେ ତା'ପରେ ଖିଚିଙ୍ଗରେ ଅଛି ସଂଗ୍ରହାଳୟ ରାଜାଙ୍କର ମୁକୁଟ ରାଜାଙ୍କର ଖଣ୍ଡା ରାଜାଙ୍କର ଜୋତା ଏମିତି କି ଡ୍ରେସ୍ ସବୁକିଛି ରାଜକୀୟ ଢଙ୍ଗରେ ତାକୁ ସୁସଜ୍ଜିତ କରିକି ରଖା ହେଇଛି ସେଇଟା ଦେଖିପାରିବେ ମୟୂରଭଞ୍ଜରେ ଆମର ଏଇଠି ଛଉ ନାଚ ପ୍ରସିଦ୍ଧ ଆଉ ଆମର ଏଇଠି ଝୁମର ପ୍ରସିଦ୍ଧ

ହଁ ଶିମିଳିପାଳ ଜଳପ୍ରପାତ ଅଛି ଅଭୟାରଣ୍ୟ ଅଛି ଶିମିଳିପାଳରେ ବାଘ ବିଭିନ୍ନ ପ୍ରକାର ପଶୁ ପକ୍ଷୀ ଅଛନ୍ତି ବିଶେଷ କରିକି ବାଘ ହାତୀ

ତା'ପରେ ଆମର ବାରିପଦାର ଖାଦ୍ୟ କହିଲେ ମୁଢ଼ି ମାଂସ ପ୍ରସିଦ୍ଧ ପୁରା ଦେଶୀ ମୁଢ଼ି ଆଉ ଦେଶୀ ମଟନ୍ ଏଠି ପୁରା ଚାଖିକି ଖାଇକି ଯିବେ ହଁ ଅଛି ହଁ ଗେଷ୍ଟ ହାଉସ୍ ଅଛି ସେଇଠି ବି ରହିପାରିବେ ସେଇଠି

ହଁ ମିନିମମ୍ ତିନି ଚାରି ଦିନ କାନ୍ତିରୁ ରହିଲେ ମାନେ ଭଲ ସେ ବୁଲିବାଲି କିରି ଦେଖିପାରିବେ ପାଖରେ ଏଇଠି ଆମର ଗୋଟେ ଉଦୋଳା ଅଛି ଉଦୋଳାର ହେଉଛୁ ସରସ୍ୱତୀ ମେଳା ବି ବସେ ସେଇଟା ସରସ୍ୱତୀ ମନ୍ଦିର ଅଛି ଦେଖିପାରିବେ ସେଇଠି ଆପଣ ଆସନ୍ତୁ ଆମର ଖିଚିଙ୍ଗ ମନ୍ଦିର ଆଉ ଶିମିଳିପାଳ ଏଇଟା ଦୁଇ ଦିନରେ ଆପଣ ଦେଖିପାରିବେ ଆଉ ଦୁଇ ଦିନ ରହିବେ ଆମର ଦେବକୁଣ୍ଡ ଯାଇକି ଦେଖିପାରିବେ ତା' ସହିତ ଆମର ପାଖରେ ଗୋଟେ ମାଣତ୍ରୀ ମନ୍ଦିର ଅଛି ସେଇଟାକୁ ବି ଯାଇପାରିବେ ସେଇଟା ବି ପୂରା ପୂର୍ବ ପୂରା ପୁରାତନ ମନ୍ଦିର ସିଏ ବି ତା'ର କାହାଣୀ ଗୋଟେ ପୂରା ନିଆରା ମାଣତ୍ରୀରେ ଯାହାକି ସେଇଟା ଆମେ ଆମର ଜେଜେ ବାପାଙ୍କ ପାଖରୁ ଶୁଣିଛେ ସେଇଟା ପୁରୀର ଯେଉଁ ଆମର ଜଗନ୍ନାଥ ମନ୍ଦିର ଯାହା ଅଛି ସେଇଟା ଆମର ଏଇଟା ହେଇଥାନ୍ତା ଆମର ମାଣତ୍ରୀ ମନ୍ଦିରଟା ରାତି ପାହିଲା ବେଳକୁ ଗୋଟେ କିସ କିସ ପକ୍ଷୀ ଗୋଟେ ବସିଗଲା ହେଇ ପାରିଲାନି ଆଉ ସିଏ ଆମର କଖାରୁଆ ବୈଦନାଥ ରୋହିଲେ ଯାହା ହେଉ ଆସନ୍ତୁ ମୟୂରଭଞ୍ଜର ଚାରିଆଡ଼େ ବୁଲିକି ଦେଖନ୍ତୁ ଜାଣନ୍ତୁ ମୟୂରଭଞ୍ଜରେ ବହୁତ ପୁରା ଆହୁରି ଅଛି ତୀର୍ଥ ସ୍ଥାନ ଅଛି ଆମର ବାରିପଦା ଭିତରେ ଯେଉଁ ଅଛି ଦେଉଳି ଡ୍ୟାମ୍ ଅଛି ସେଇଟାକୁ ଯାଇପାରିବେ କାଳ ଡ୍ୟାମ୍ ଅଛି ଯାଇପାରିବେ ହୁଁ

ଶମୀ ବୃକ୍ଷ ସେଇଟା ଭୀମଙ୍କର ହେଉଛି ସ୍ଵରଟା ସେଇଟା କୁହନ୍ତି ଆପଣ ଦେଖିବେ ତ ଆସନ୍ତୁ ଯିବା ସେଇଠୁ ଆମେ ବୁଲିବାଲିକି ଚାରିଆଡ଼େ ବୁଲିକି ମୁଁ ଦେଖେଇମି ଆଉ

ଆଜ୍ଞା ଆଜ୍ଞା ଆଜ୍ଞା ହଁ ଚାଲନ୍ତୁ ହଁ ହଁ